ମୁଇଁ ଯେତେବେଲେ ମୁଇଁ ଟିଭିରେ ଦେଖ୍ସି ୟୁଟ୍ୟୁବରେ ବି ଦେଖ୍ସି ଲାଇଭ୍ ବି ଲାଇଭ୍ ଲାଇଭ୍ ବି ଦେଖ୍ସି ମୋର୍ ସାଙ୍ଗମାନଙ୍କର ସାଙ୍ଗେ ବସିିକିରି ଦେଖ୍ସି ହକି ଦେଖ୍ସି ହକି ଖେଳ ଦେଖ୍ସି କ୍ରିକେଟ୍ ଦେଖ୍ସି ଫ ଫୁଟବଲ୍ ଦେଖ୍ସି ତା' ମାନେ ମୋତେ ସାଙ୍ଗମାନଙ୍କର ସାଙ୍ଗେ ସମସ୍ତେ ବସିିକିରି ଦେଖିଲେ ବହୁତ ଭଲ ଲାଗ୍ସି ବହୁତ ମସ୍ତି କର୍ସୁଁ ଦେଖିକିରି ସେଥିର୍ଲାଗି ଇଟା ଭଲ୍ ଲାଗ୍ସି ଆମେ ଯେବେ ବି କ୍ରିକେଟ୍ ଦେଲେ କି ଜାଣା ଦେଲେ ବି ଆମେ ଜଲ୍ଦି ସେ କ୍ରିକେଟ୍ ହଉ କିମ୍ବା ଆମର ଫୁଟବଲ୍ ହଉ ସେଇ ଜିନିଷ୍ଟା ଆମେ ଦେଖସୁଁ ବସିକରି ପୁରା ସାଙ୍ଗମାନଙ୍ଗର ସାଙ୍ଗେ ଘଣ୍ଟା ଘଣ୍ଟା ବସିକରି ବହୁତ ମଜା ମସ୍ତି କରରି ସେଟା ଦେଖସୁଁ ଆମକୁ ଭଲ ଲାଗ୍ସି ଦେଖସୁଁ ଯେ ଏଇ ଜିନଷ୍ମାନେ ଆମେ ସବୁଦିନ ଦେଖ୍ସୁଁ ଯେବେ ଦେଲେ କିୟ ଯେବେ ଦେଲେ ଦେଖସୁଁ ଯେବେ ଫୁଟବଲ୍ ମ୍ୟାଚ୍ ହଉ କି କ୍ରିକେଟ୍ ହଉ ଦେଲେ କି ଆମେ ସମସ୍ତେ ମିଶିକି ଭଲସେ ଦେଖସୁଁ